ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏଗାର ହଜାର ଦୁଇ ଶହ ବାଇଶ ପନ୍ଦର ହଜାର ପାଞ୍ଚଶହ ଅଣଷଠି ଅଠର ହଜାର ତିନି ଶହ ବାର ଉଣାଇଶ ହଜାର ଆଠ ଶହ ସତସ୍ତରି ଏକୋଇଶ ହଜାର ପାଞ୍ଚଶହ ଅଠର